କୃଷି ସହାୟତରେ ସରକାର ଆମକୁ ଲେବର କାର୍ଡ୍ ଦେଇଛନ୍ତି ଏବଂ ସେହି ଲେବର କାର୍ଡ୍ରେ ଆମେ ବହୁତ କିଛି ଲାଭକଦାୟକ ହିଁ ପାଇ ଥାଉ ଏବଂ ସେହି ଲେବର କାର୍ଡ୍ରେ ଦେଖି ଲେବର କାର୍ଡ୍ରେ ସରକାର ଆମକୁ ଆମେ କ୍ଷତିପୂରଣ ବିଲରେ ଆମେ ଯାହାବି ଚାଷ କରିଥାଉ ଏବଂ ଔଷଧ ଆଣିକି ପକାଇ ଥାଉ କୀଟନାଶକ ଔଷଧ ଆଣିକି ପକାଇ ଥାଉ ସେଥିରେ ଆମକୁ ଯେତେ ବି କ୍ଷତି ପୂରଣ ହେଲେ ସରକାର ଆମକୁ ଯୋଗେଇଥାନ୍ତି ବହୁତ କିଛି ସାହାଯ୍ୟ କରିଥାନ୍ତି ଆମେ ଚାହୁଁଛୁ ଯେ ସରକାର ଆମକୁ ବହୁତ କିଛି ସହାୟତା କରନ୍ତୁ ଏବଂ ଆମର ସହାୟତା କଲେ ଆମେ ବହୁତ ଚିର ଉପକୃତ ହେବୁ ଏବଂ ସେ ଆମକୁ ଲେବର କାର୍ଡ୍ ସାହାଯ୍ୟରେ ଅଧିକ ଅଧିକ ଟଙ୍କା ଅଧିକ ନୁହେତ ଦେଉଛନ୍ତି ଯେତିକି ତାଠୁ ଟିକେ ଅଧିକ ଦେଇଥିଲେ ଭଲ ହୁଅନ୍ତା ଏବଂ ଆମର ସରକାର ଯେତିକି ପଇସା ଦେଉଛନ୍ତି ସେତିକିରେ ହେଉନାହିଁ ଆମ ହାତରେ ବି ବହୁତ କିଛି ପଡ଼ୁଛି ସରକାର ଯଦି ଅଧିକ ଟଙ୍କା ଦେଇଥାନ୍ତେ ତ ଆମେ ବହୁତ ଚିର ଉପକୃତ ହେଉଥାନ୍ତୁ ଆମର କହିବାକୁ ଗଲେ ତ ଧାନ ହିଁ ସରି ଆମେ କୃଷି ହିଁ ଆମର ସବୁଠୁ ଜୀବନ ଚାଷ କରିଲେ ହିଁ ଆମେ ବହୁତ କିଛି ପାଇ ଥାଉ ଏବଂ ସେଥିରେ ମଳାଯାଉଥିବା ବହୁତ କିଛି ଧାନ ଗହମ ଧାନ ଗହମ ମାଣ୍ଡିଆ ଏମିତି ବହୁତ କିଛି ଯୋଉଠରେ କି କୀଟନାଶକ କୀଟ କୀଟମାନେ ବହୁତ କିଛି ଥାଆନ୍ତି ସେଇଥିପାଇଁ ବହୁତ କିଛି ଔଷଧ ହିଁ ପକେଇବାକୁ ପଡ଼େ ଯାହାଫଳରେ କି ଆମର ବହୁତ କିଛି ପଇସା ବି ଲସ୍ ହୋଇଯାଇଥାଏ ସେ ଆମେ ଏହା କହିବାକୁ ଚାହୁଁଛୁ ଯେ ସରକାର ଆମକୁ ଅଧିକ ଟଙ୍କା ଦେଲେ ଆମେ ବହୁତ ଚିର ଉପକୃତ ହେଇଥାନ୍ତୁ ହେବୁ ସେ ଆମକୁ ଆମେ ଚାହୁଁଛୁ ଯେ ସରକାର ଆମକୁ ଆଉ କିଛିଟା ଟଙ୍କା ଆମ ବ୍ୟାଙ୍କରେ ଦିଅନ୍ତୁ ଏତିକି